ଆଜ୍ଞା ହଁ ରୋଷେଇ ରେସିପି ତ ମୋତେ ବହୁତ ଭଲ ଲାଗେ ମୁଁ ଏହାକୁ ଶିଖିଲି ଆମର ୟୁଟ୍ୟୁବ୍ ମୋ ମମି ଫାଷ୍ଟ୍ ତ ମୋ ମମିଠୁ ସବୁ ଶିଖିଛି ପ୍ରାୟତଃ ମୁଁ କିଛି ଶିଖିନଥିଲି ହଷ୍ଟେଲ୍ରେ ରହୁଥିଲି ଏବେକୁ ଘରେ ଆସିକି ମୋ ପ୍ରାୟତଃ ମମି କହିଲା ଏଇଟା ରୋଷେଇ କରିଦେ ସେଇଟା କରିଦେ ମମିଠୁ ଦେଖେ ସବୁବେଳେ ଦେଖେ ତ ଶିଖିଛି କିଛିଟା ଶିଖିଥିଲି କିନ୍ତୁ କରୁନଥିଲି ଏତେ ଇନ୍ଟ୍ରେଷ୍ଟ୍ ଆସୁନଥିଲା କିନ୍ତୁ ମୋତେ ଖାଇବାକୁ ବହୁତ ଭଲ ଲାଗେ ତ ମୁଁ ବନାଇବା ନିଜେ ନିଜେ ଶିଖିଲି ମମି କହିଲା କି ତୁ ଖାଇବାକୁ ପସନ୍ଦ କରୁଛୁ ଆଉ ବନାଇ ପାରିବୁନି ବନା ନିହାତି ବନାଇବାକୁ ବାଧ୍ୟ ହେଲି ମୋତେ ଇଭିନିଂରେ ସବୁବେଳେ ମୁଁ ଆମର ୟୁଟ୍ୟୁବ୍ ରୋଜିସ୍ କିଚେନ୍ ମମତାସ୍ କିଚେନ୍ ଗାୟତ୍ରୀିଜ୍ କିଚେନ୍ ଏହି ଗୁଡ଼ାକ ସବୁରୁ ମୁଁ ପ୍ରାୟତଃ ଭିଡ଼ିଓଗୁଡ଼ାକ ଦେଖେ ରୋଜିସ୍ କିଚେନ୍ ମୋର ବହୁତ ଫେବରାଇଟ୍ ତ ରୋଜିସ୍ କିଚେନ୍ରୁ ମୁଁ ବହୁତ କିଛି ଶିିଖେ ମାନେ ଦେଖେ ବହୁତ ସେ ଯେଉଁ ଯେଉଁ ଆଇଟମ୍ ସବୁ ବନାନ୍ତି ଆମର କେ ଏଫ୍ ସି ଚିକେନ୍ ହେଉ କି ତନ୍ଦୁୁରୀ ଚିକେନ୍ ହେଉ କି କ'ଣ ସେଇଟା କୁହନ୍ତି ବ୍ରେଡ଼୍ ଚପ୍ ଏମିତି ପିଜ୍ଜା ବି ସେ ଘରେ ହିଁ ବନାନ୍ତି ତ ଏଗୁଡ଼ା ସବୁ ମୁଁ ବି ଘରେ ବନାଏ ରୋଜିସ୍ କିଚେନ୍ରୁ ଦେଖିକି ପ୍ରାୟତଃ ଖାଇବା କଙ୍କଡ଼ା ତରକାରୀଟା ଯେଉଁ କି ମଟନ୍ ଯେଉଁ ହାଣ୍ଡି ମଟନ୍ କ'ଣ ମାଟି ହାଣ୍ଡି ମଟନ୍ଟା ରୋଜିିସ୍ କିଚେନ୍ରେ ତ ଏଗୁଡ଼ା ସବୁ ସେ ଯେଉଁ ଦିନ ଭିଡ଼ିଓ ପକାଇବେ ମୁଁ ସେଇଦିନ କି ଦୁଇ ଦିନ ପରେ ନିହାତି ସେ ଖାଇବାଟା କରିବି ମୋତେ ବହୁତ ଭଲ ଲାଗେ ରୋଷେଇ ରେସିପି ଆଉ ଇଭିନିଂରେ ତ ପ୍ରାୟ ସବୁବେଳେ ୟୁଟ୍ୟୁବ୍ ବାହାର କରିବି ଆମର ଯେମିତିକି କ'ଣ ବ୍ରେଡ଼୍ ଉପରେ ଯେଉଁ ଆଇଟମ୍ଗୁଡ଼ା ହୋଇପାରେ ଛଣା ଛୁଣି ଉପରେ ହେଲ୍ଦି ବି ରୁହେ ନା ତ ସବୁବେଳେ କ'ଣ ସେଇଟା ଫ୍ରିଡ଼ମ୍ ତେଲରେ ସବୁବେଳେ ଫ୍ରିଡ଼ମ୍ ତେଲରେ ଇଭିନିଂରେ ଆମ ଘରେ ନିହାତି କିଛି ରୋଷେଇ ତ ମୁଁ ତ ନିହାତି ସବୁ ପ୍ରାୟ ଇଭିନିଂରେ ମୋତେ ଆମ ରୋଷେଇ ଘରେ ହିଁ ପାଇବେ ଇଭିନିଂରେ ମୁଁ ରୋଷେଇ ଘରେ ହିଁ ଥିବି କିଛି ଗୋଟେ ଭଲ ଖାଇବା କରୁଥିବି ନିହାତି ସବୁବେଳେ ଇଭିନିଂରେ ମୁଁ ଖାଇବା ବନାଏ ବାକି ମୁଁ କେବେ ବାହାରୁ ଖାଏନି ଆମ ଘରେ ସମସ୍ତେ ହେଲ୍ଦି ପାଇଁ ରହିବା ପାଇଁ ମୁଁ ସବୁବେଳେ ଘରେ ହିଁ ଖାଇବା ବନାଇ ଦିଏ ଆଉ ଯେମିତିକି କ'ଣ ବରା ବି ନିଜେ ଘରେ ଛାଣିକି ଖାଉ ଯାହା ବି ଇଚ୍ଛା ହେଲା ଦୋସା ନିଜେ ଘରେ କରିକି ଖାଉ ଆମର କ'ଣ ଗୁପ୍ଚୁପ୍ ବି ନିଜେ ଘରେ କରିକି ଖାଉ ସବୁ ସବୁ ଆମେ ଘରେ ବନାଇକି ହିଁ ଖାଇବା ନିହାତି ହେଲ୍ଦି ରହିବା ସୁସ୍ଥ ରହିବା ନିହାତି ବଢ଼ିଆ ଥ୍ୟାଙ୍କ୍ ୟୁ